ମୁଁ ଦୁଇ ଦିନ ତଳେ ମାର୍କେଟ୍ ଯାଇଥିଲି ସେ'ଠି ଗୋଟିଏ ଜିନ୍ ପ୍ୟାଣ୍ଟ କିଣିକି ଆଣିଥିଲି ସେ ପ୍ୟାଣ୍ଟଟି ମୋତେ ଛୋଟ ହେଉଛି ଆଉ ଟାଇଟ୍ ହେଉଛି କିନ୍ତୁ ଟାଇଟ୍ ଟାଇଟ୍ ହେଉଛି ଅଧିକ ପଇସା ଅଧିକ ପଇସା ନେଇ ସେ ପ୍ୟାଣ୍ଟଟା ଅଧିକ ପଇସା ନେଇଯାଇଥିଲା ମୋତେ ପିନ୍ଧିବାକୁ ସେ ପ୍ୟାଣ୍ଟଟି ଜମା କମ୍ଫର୍ଟେବଲ୍ ଲାଗୁନାହିଁ